ଏମିତି ଗୋଟିଏ ସମୟ ଯେତେବେଳେକି ମୋର ମୋ ସାଙ୍ଗ ସହିତ ପଡ଼ୁନଥିଲା ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ଏବଂ ଆମକୁ ଦୁଇ ପରିବାର କହିଥିଲେକି କେହି କାହା ସହିତ ମିଶିବନି ଯାହାଫଳରେକି ଆମେ କେହି କାହା ସହିତ କଥା ହେଉନଥିଲୁ ପରୀକ୍ଷା ସମୟରେ ଆମ ଦୁଇଜଣଙ୍କର ଗୋଟିଏ ଜାଗାରେ ସେଣ୍ଟର ପଡ଼ିଲା ଏବଂ ମୋ ସହିତ ଘରେ କେହି ଯିବା ପାଇଁ ନଥିଲେ କାରଣ ବାପା ଚାକିରିକୁ ପଳାଉଥିଲେ ଏବଂ ଘରେ ସୁବିଧା ନଥିଲାକି ମୁଁ ବାହାର ଜାଗାକୁ ଯାଇକି ପରୀକ୍ଷା ଦେଇକି ଆସିପାରିବି ତେଣୁ ମୋତେ ବାଧ୍ୟ ହୋଇକି ମୋ ସାଙ୍ଗ ସହିତ ପୁଣି ଥରେ ସା ବନ୍ଧୁତା କରିବାକୁ ପଡ଼ିଲା ଯାହାକି ମୁଁ ଚାହୁଁନଥିଲି କାରଣ ସେ ଥିଲା ବହୁତ ଗର୍ବୀ ଯାହାଫଳରେ ମୋତେ ନିଜେ ହିଁ ଯାଇ ତାକୁ ଭୁଲ ମାଗିବାକୁ ପଡ଼ିଲା ଏବଂ ତାପରେ ଆମେ ଫୁଣି ସାଙ୍ଗ ହୋଇ ପରୀକ୍ଷା ଦେବାକୁ ଗଲୁ କାରଣ ମୋତେ ମୋର ପଢ଼ା କମ୍ପିଲିଟ କରିବାର ଥିଲା ଏବଂ ମୋତେ ମୋର କ୍ୟାରିଅର ବନାଇବାର ଥିଲା